ହଁ ରାଜାରାମମୋହନ ରାୟଙ୍କର ସତୀଦାହ ପ୍ରଥା ଉଚ୍ଛେଦ ଯାହାକୁ ସମାଜସେବୀମାନେ ଉଚ୍ଛେଦ କରିଥିଲେ କୌଣସି ପ୍ରଥା ଜାତିଭିତ୍ତିକ ହେଉ ଭେଦଭାବପୂର୍ଣ୍ଣ ହେଉ ବା ମହିଳାଭିତ୍ତିକ ହେଉ ଏହା କୌଣସି ଗୋଷ୍ଠୀକୁ ଗୋଷ୍ଠୀର ରୀତିନୀତିକୁ କ୍ଷତି ପହଞ୍ଚାଇବା ଅନୁଚିତ୍ ଯାହାଦ୍ଵାରା ସମାଜର କୌଣସି ଅସୁବିଧା ବା ଅମଙ୍ଗଳ ସୃଷ୍ଟି ନହେଉ ତେଣୁ ଏଇଟା ଗୋଟିଏ ଏଥିପ୍ରତି ସମସ୍ତେ ସତର୍କ ରହିବା ଦରକାର ଯାହା ଦ୍ୱାରାକି ସମାଜ ପଛରେ ରହିଯିବ ନାହିଁ